ହ୍ୟାଲୋ ଏକାମ୍ର ହୋଟେଲରୁ କହୁଥିଲେ କି ଆଜ୍ଞା ମୁଁ ଦିବ୍ୟଜ୍ୟୋତି ସାମଲ କହୁଥିଲି ଏହି ବେଲପଡ଼ା ଜଟଣୀରୁ ହଁ ଆଜ୍ଞା ଭେଜ୍ ମିଲ୍ରେ ତିନିଟା ମିଲ୍ ମୋତେ ଦେଇ ପାରିବେ କି ଅରୁଆ ଡାଲି ଚିକେନ ଦଶ ପ୍ଳେଟ ମଟନ ଦଶ ପ୍ଳେଟ ହଁ ଆଜ୍ଞା ଟିକେ ରିହାତି ମୂଲ୍ୟରେ ଜଲ୍ଦି ମୋ ପାଖେ ପହଞ୍ଚି ପାରିଲେ ବହୁତ ସୁବିଧା ହୁଅନ୍ତା ମୋତେ ଆଜ୍ଞା ଆଜ୍ଞା ଆଜ୍ଞା ହ୍ୟାଲୋ ଆଜ୍ଞା ତ୍ରିଦେବ ହୋଟେଲରୁ କହୁଥିଲେ କି ଆଜ୍ଞା ଆଜ୍ଞା ଆପଣଙ୍କର ଭେଜ୍ ମିଲ୍ ଅଛି ଆଜ୍ଞା ଆଜ୍ଞା ମୁଁ ଦିବ୍ୟଜ୍ୟୋତି ସାମଲ କହୁଥିଲି ବେଲପଡ଼ାରୁ ତିନୋଟା ଭେଜ୍ ମିଲ୍ ମୋତେ ଦରକାର ଥିଲା ଅରୁଆ ଡାଲି ପନିର ଆଉ ଖଟା ଆଉ ପାମ୍ପଡ଼ ତିନୋଟା ମିଲ୍ ଟିକେ ଜଲ୍ଦି ପହଞ୍ଚାଇଲେ ମୋତେ ସୁବିଧା ହେବ ଆଜ୍ଞା ଆଉ କିଛି ରିହାତି ଅଛି ଆପଣଙ୍କର କିଛି ରିହାତି ମୂଲ୍ୟରେ ଦେଇଥିବେ ଆଉ ମୁଁ ତ ଆପଣଙ୍କର ରେଗୁଲାର କଷ୍ଟମର ମୋତେ କିଛି ରିହାତିରେ ଦେଇ ଦେଇଥିବେ ଆଉ ଆଜ୍ଞା